ମୁଁ ଦିନେ ଏକ ଜଙ୍ଗଲ ବୁଲିବାକୁ ଯାଇଥିଲି ସେ ପାଖାପାଖି ଅଞ୍ଚଳରେ ଏକ ଶବ୍ଦ ହେଉଥିଲା କିନ୍ତୁ ସେ ଅଞ୍ଚଳରେ କୌଣସି ଲୋକ ନଥିଲେ ଜଙ୍ଗଲରେ ଏକ ଶବ୍ଦ ହେଉଥିଲା ଯାହାକି ଠକ ଠକ ଶବ୍ଦ ଶୁଭା ଯାଉଥିଲା ମୋତେ ଭାରି ଡର ଲାଗିଲା କିନ୍ତୁ ଏକ ଗଛ ଉପରକୁ ଅନେଇକି ଦେଖିଲା ବେଳକୁ ପାଇଲି ଏକ ପକ୍ଷୀ ଯାହାର ନାମ ଥିଲା କାଠହଣା ପକ୍ଷୀ ଯାହାକି ଦେଖିବାକୁ ବିରଳ ଏହି ପକ୍ଷୀଟି ଗଛର କାଠ ଖଣ୍ଡକୁ ତାହାର ଥଣ୍ଟ ମାଧ୍ୟମରେ ଗାତ କରିବାରେ ମାହିର ଅଟେ